ପରିବାରର ମହିଳାମାନେ ମାଛ ଧରାଳିଙ୍କୁ ମାଛ ଧରା ଜାଲ ପାଣି ବୋଟଲ୍ ଲଣ୍ଠନ୍ ଏବଂ ଜାଲ ଦେଇ ସେମାନଙ୍କୁ ସାହାଯ୍ୟ କରିଥାନ୍ତି ଯାହା ମାଧ୍ୟମରେକି ସେହି ମାଛ ଧରିବା ସମୟରେ ସେସବୁ ଗୁଡ଼ିକ କାମରେ ଆସିଥାଏ ବିଶେଷ କରି ମହିଳାମାନେ କେଉଁ ଏହି ସମୟରେ ଅତ୍ୟଧିକ ଉତ୍କଣ୍ଠାର ସହିତ ସେମାନଙ୍କୁ ଜଗିଥାନ୍ତି ମାଛ ଧରିବା ସମୟରେ ମହିଳାମାନେ ସମୁଦ୍ରକୁ ଯାଆନ୍ତି ନାହିଁ କାରଣ ସମୁଦ୍ରରର ଲହରୀ ଅତ୍ୟଧିକ ପ୍ରଖର ହୋଇଥାଏ ଯାହା ମାଧ୍ୟମରେକି ସେମାନେ ଡରି ଯାଇଥାନ୍ତି